ଚଉଦ ଜାନୁଆରୀ ଦୁଇ ହଜାର ଏକ ଉଣେଇଶହ ନଭେମ୍ୱର ଦୁଇ ହଜାର ଆଠ ସତେଇଶ ଜୁନ ଦୁଇ ହଜାର ତେର ପନ୍ଦର ମେ ଦୁଇ ହଜାର ଅଠର ସତର ଜୁଲାଇ ଦୁଇ ହଜାର ବାଇଶ